ମୁଁ ଯେକୌଣସି ଚଳଚ୍ଚିତ୍ରମାନଙ୍କ ସହିତ ଭେଟିବାକୁ ଚାହିଁଲେ ସେଇ ଲୋକଟି ହେଉଛି ଇଣ୍ଡିଆନ୍ ଇଣ୍ଡିଆନ୍ ସରି ମେନ୍ସ କ୍ରିକେଟ୍ ଟିମ୍ର ପ୍ଲେୟର୍ ବିରାଟ୍ କୋହଲି ତାଙ୍କ ସହିତ ମୁଁ ଭେଟିବା ପାଇଁ ଚାହୁଁଛି କାରଣ ତା' ତାଙ୍କର ମୁଁ ବହୁତ ବଡ଼ ଫ୍ୟାନ୍ଟିଏ ଏବଂ ତାଙ୍କ ସହିତ ଦେଖାହେଲେ ମୁଁ ତାଙ୍କୁ ପଚାରିବି ଯେ ତା' ତାଙ୍କେ ଏମିତି ସକ୍ସେସ୍ ମାନେ କେତେ ଷ୍ଟ୍ରଗଲ୍ କରି ଏମିତି ସକ୍ସେସ୍ ପାଇଛନ୍ତି ଓ ଏଠିକି ସକ୍ସେସ୍ ପାଇବା ପାଇଁ କେତେ ଷ୍ଟ୍ରଗଲ୍ କରିବା ଦରକାର ଏବଂ କ'ଣ କରିବା ଦରକାର ସେତିକି ମୁଁ ତାଙ୍କ ପାଖରୁ ଶୁଣବା ପାଇଁ ଚାହିଁବି ଏବଂ ତାଙ୍କର ଅଟୋଗ୍ରାଫଟି ନେବା ପାଇଁ ଚାହିଁବି ଏବଂ ତାଙ୍କ ସହିତ ସେଲ୍ଫିଟି ଉଠିବା ପାଇଁ ଚାହିଁବି କାରଣ ତାଙ୍କେ ପୁରା ଭାରତସାରା ବା ପୁରା ଓଡ଼ି ବିଶ୍ୱସାରା ସେ ବିରାଟ କୋହଲିକୁ ସମସ୍ତେ ଜାଣିଛନ୍ତି ତାଙ୍କେ ବହୁତ ବଡ଼ ସେଲିବ୍ରିଟି ଗୋଟେ ଏବଂ ତାଙ୍କ ସହିତ ଭେଟିବାଟା ମୋର ଜୀବନର ସବୁଠୁ ବଡ଼ ବଡ଼ ସମୟ ଏବଂ ସବୁଠୁ ବଡ଼ ଖୁସିର ଖବର ଏବଂ ସେଠୁ ବଡ଼ ଖୁସି ମୋ ଜୀବନରେ ପାଇବି ନାହିଁ ମୋର ସବୁଠୁ ବଡ଼ ଗିଫ୍ଟ ହିସାବରେ ମୁଁ ତାକୁ ପାଇବି ତାଙ୍କ ସହିତ ଦେଖାହଲେ ମୋତେ ଆଉ ଜୀବନରେ କିଛି ଦରକାର ପଡ଼ିବ ନାହିଁ କାରଣ ତାଙ୍କେ ଯେହେତୁ ଏତେ ବଡ଼ ଖେିଲାଡ଼ି ଖେଳନ୍ତି ଆମ ଭାରତ ପାଇଁ ବହୁତ କିଛି କରିଛନ୍ତି ଏବଂ ଭାରତ ପାଇଁ ତାଙ୍କେ ବହୁତ ପ୍ରଦର୍ଶନ ଭଲ ଭଲ ବଡ଼ ବଡ଼ ପ୍ରଦର୍ଶନ ଦେଇ ଭାରତକୁ ଜିତେଇଛନ୍ତି ଏତିକି